ହ୍ୟାଲୋ ଅଟୋ ଡ୍ରାଇଭର୍ କହୁଛନ୍ତି କି ମୋର ପଟ୍ଟାମୁଣ୍ଡେଇ ଯିବାର ଥିଲା ଆପଣଙ୍କ ଆପଣଙ୍କୁ ସମୟ କେତେଟା ବେଳେ ମାନେ ଆପଣ ଆମ ପଟ୍ଟାମୁଣ୍ଡେଇ ଯିବାର ଥିଲା ଆପଣ ଆସି ନେଇଯିବେ ମୋତେ ନଅଟା ବେଳେ ଆସୁ ନାହାନ୍ତି ହେଉ ଆଚ୍ଛା ଆପଣ ଦଶଟାରେ ଆସି ମୋତେ ନେଇଯିବେ ହେଉ ଆଉ ହଁ ମୁଁ ତିନିଶହ ତିନିଶହ ଟଙ୍କା ଚଳିବ ହଁ ହଁ ହେଉ ହେଉ ପାଞ୍ଚଶହ ଟଙ୍କାରେ ଆଉ ଆଉ ଆପଣ ନା ମୋତେ ନେଇଗଲେ ମୁଁ ପଟ୍ଟାମୁଣ୍ଡେଇରେ କାମ ଜମିଦାରଙ୍କ ପାଖରୁ କାମ ସାରିକି ପୁଣି କେନ୍ଦ୍ରାପଡ଼ା ପାର୍କ ଯିବାର ଅଛି ମୁଁ ଟିକେ ଆଉ ସପିଂ କରିବାର ଅଛି ଆହୁରି ମୋର ଶୀଘ୍ର ଆସି ମୋତେ ନେଇଯାଅ ହଁ କି ହଁ ହଁ ଦେଇପାରିବି ଆଜ୍ଞା ହଁ ପଟ୍ଟାମୁଣ୍ଡେଇ ଜମିଦାର ପାଖକୁ ଯାଇ ମୋର ଋଣ ସୁଝି ସାରିଲା ପରେ ତାପରେ ଯିବି ଏଠି କି କୋନ୍ଦ୍ରାପଡ଼ାକୁ ମୋର ସବୁଠାରୁ ତିନି ଘଣ୍ଟା ତିନି ଘଣ୍ଟା ହୋଇଯିବ କିସ୍ତି କେତେ ହେଉ ଠିକ୍ ଅଛି ଆଉ ହେଉ ତମେ ଆସିଲେ ଭଡ଼ା ଛାଡ଼ି ଆସିଲେ ମୋତେ ନେବେ ଆଉ ହେଉ ରଖୁଛି